ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଏବଂ କୋଷ ଜାଗାରେ ଏବଂ ଆଜିକା ବିଷୟରେ କହିବାକୁ ଚାହୁଁଛି ଯେଉଁଭଳି ବି ଜେ ଡ଼ି ବି ଜେ ପି ଜନତା ନେତା ଉତ୍କଳ କଂଗ୍ରେସ ପ୍ରଜା ସେରିଆଜ ପୋଟ ସି ଏମ୍ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ହରେକୃଷ୍ଣ ମହତାବ ନନ୍ଦିନୀ ଶତପଥି ଜାନକୀ ବଲ୍ଲଭ ପଟ୍ଟନାୟକ ମୁଁ ଏଇ ସବୁ ଏଇ ଜମନା ଆଗରେ ମୁଁ ସବକେ ବିଷୟରେ କହିବି ପହିଲା ମୁଁ କହିବାକୁ ଚାହୁଁଛି ବି ଜେ ଡ଼ି ବି ଜେ ପି ଏହି ଏହି ଯୋ ଏ ଯୋ ଦଳ ବିଷୟରେ ମୁଁ ଜାଣିଛି ଆମ ଓଡ଼ିଶାର ସମସ୍ତେ ଲୋକ ଜାଣିଛନ୍ତି କି ବି ଜେ ପି ଓ ବି ଜେ ଡ଼ି ଦୁଇଟା ଅଛନ୍ତି ଓ ସେମାନଙ୍କୁ ଭୋଟ ବି ଦିଅନ୍ତି ଆମ ଏହି ବର୍ଷ ଆମର ଭୋଟ ହେଉଛି ଏବେ ବି ଚାଲୁଥିବା କି କେଉଁ କେଉଁ ଜାଗାରେ ଏହି ବର୍ଷ ଦୁଇହଜାର ଚବିଶରେ ଭୋଟ ହେଉ ତ ମୁଁ ଆପଣ ଆପଣ ଆପଣଙ୍କୁ ମୁଁ ଜଣେଇଦେବାକୁ ଚାହୁଁଛି କି ମୁଇଁ ଜଣେଇ ଦେବାକୁ ଚାହୁଁଛି କି ଭୋଟ ଯେଉଁ ଭୋଟ ହେଉଛି ବି ଜେ ପି ମୁଁ ଜାଣିଛି ଯେ ମୋ ସାରା ଓଡ଼ିଶାରେ ବି ଜେ ପି ଆର୍ ବି ଜେ ପି ବି ଜେ ଡ଼ି ଏହି ଦୁଇ ଦଳଙ୍କ ପାଇଁ ଏତେ ମାଡ଼ ଝଗଡ଼ା ହେଇଛି ଏତେ ଝଗଡ଼ା ହେଇଛି ଆର୍ ଏତେ ଲଡ଼ାଇ ମାଡ଼ ଏତେ ଏତେ କେନ୍ତା ହେଇଛି କେହିଁ ଲୋକମାନେ ମରିମୁରା ଗଲେନ ବି ମରିମୁରା ଯାଇକିରି କାଁ କାଁ ହେଇଗଲେନ ଲୋକେ ସେ ସେହି ସେହି ବ୍ୟକ୍ତିମାନଙ୍କର ପରିବାର କ'ଣ ଭୋଗତୁ ଥିବ ଯେଉଁ କୌଣସି ଲୋକଟା ମରିଛି ସେ ତାର ପରିବାର ଖାଇବାଟା ସବୁ ବୁଝୁଥିବ ସେ ବ୍ୟକ୍ତି ମରିଗଲେ ସେମାନଙ୍କ ପରିବାର କ'ଣ କରିବେ ଭିକାରୀ ହେଇଯିବେ ତ ମୁଁ ସେଇ ଜିନିଷ୍ଟା ବୁଝାଇବାକୁ ଚାହୁଁଛି ଏମିତି ନାହିଁ ଆପଣ ଯେଉଁ ଦଲ ଯେଉଁ ଦଲ ହାରୁ କିି ଜିତୁ ଆପଣ ମାଡ଼ଝଗଡ଼ା କରିବେ କାହିଁ ମାରିବେ କାହିଁ କାଟିବେ କାହିଁ କ'ଣ ପଡ଼ିଛି ଆପଣ କ ଯେଉଁ ଯେଉଁ ବି ନେତା ଜିତେ ଆପଣ ଯେଉଁ ଭୋଟ ଦେଇଛନ୍ତି ଯେଉଁ ଯେଉଁ ନେତାକୁ ସେ ଭଲ ବୋଲିକି କିଏ କହିଲା ଆ ଆପଣ ଯାହାକୁ ଭୋଟ ନାଇଁ ଦେଇ ସେ ବି ଭଲ ହେଇଥିବା କିଏ ଜାଣିଛିି ଏ କଥା କିଏ ନେଇ ଜାନେ ଆପଣ ଯାହାକୁ ଭୋଟ ଦେବେ ସେ ନେତା ହେଲା ଖରାପ କାମ କଲା ପଇସା ସବୁ ଲୁଟିଦେଲେ କ'ଣ କରିବେ ଆପଣ ନିଜକୁ ଭଲ କରିବେ ନିଜକୁ ଭଲ କରିବେ କି କି ଯେନ୍ ମାନେ ଯେନ୍ ମାନେ ଆପଣ ଯେନ୍ ଆପଣ ଯାହାକେ ବି ଭୋଟ ଦେଇଛନ୍ତି ଆପଣ ବି ଜେ ପି କେ ବି ଜେ ପି ଭଲ ବି ବାହାରିବା ବିଜେପିକେ ଯେନ୍ ମାନେ ଭୋଟ ଦେଇଛନ୍ ସେମାନେ କାଣ କରିବେ ଆମର୍ଟା ବୋଲ୍ବେ ହେତେ ପଇସା ଲୁଟିକି ଆପଣଙ୍କୁ କିଛି ନାଇଁ ଦେଇଥି ଆରୁ କାଁ ବୋଲିବେ ଆପଣ ତ ସେଥିରଲାଗି ହେଲା ତୁମେ କହୁଛ କି ମାଲ ଲକ୍ଷର ଦରକାର ନାଇଁ ହଉ ବାକ ସବୁ ହଉ ଯାହା ଯାହାକେ ଭୋଟ୍ ଦିଅ ତ ମାନେ ମୁଁ ଯାହାକେ ଯି ବି ଭଲ ଖରାପ ହଉ ମୁଁ ଖାଲି ଚାହୁଁଛେ ସେ ଶାସନ ଭଲ୍ କରୁ ପଇସା ନଉନାହିଁ ଓ ସବୁ ସୁବିଧା ଜନତାକେ କରିଦେଉ ଆ ଆଉ ଜଣେକ ବା ଆଉ ଆଉ ଜଣେ ବିଷୟରେ ମୁଁ କହିବାକୁ ଚାହିଁବି ନବୀନ ପଟ୍ଟନାୟକ ତ ମୁଁ ମୁଁ କହୁଛେ ମୁଁ ନବୀନ ପଟ୍ଟନାୟକକୁ ବହୁତ ଭଲପାଏ ବିକଜ କାରଣ ହେଉଛି ତାର ଆମ ଯେଉଁ ବି ଗଭର୍ଣ୍ଣମେଣ୍ଟ ସରକାର ସ୍କୁଲ୍ ଅଛି ଯେଉଁ ବି ସରକାର ବିଦ୍ୟାଳୟ ଅଛି ସେଠାରେ ସବୁ ସୁବିଧା ଯଦି କିଏ ଦେଇଛନ୍ତି ସେ ହେଲେ ନବୀନ ପଟ୍ଟନାୟକ ସବୁ ସୁବିଧା ପାଣି ସୁବିଧା ଦେଉଛନ୍ତି ଆମର କ'ଣ ସ୍କୁଲ୍ ଡ୍ରେସ୍ ୟୁନିଫର୍ମର ଆମର ୟୁନିଫର୍ମର ଆପଣଙ୍କୁ ପଇସା ମିଲୁଛି ବୁଟ୍ର ପଇସା ମିଲୁଛି କାଣା ହେଲେ ସେଥିରେ ପଇସା ମିଲୁଛି ଓକାନ ବାଡ଼କି ଗଲେ ସେଥିରେ ପଇସା ଆପଣଙ୍କୁ ଦେଉଛନ୍ ଓକେ ମେଡ଼େ ସେଥିର ପଇସା ଆପଣଙ୍କୁ ଦେଉଛନ୍ ଏତେ ସୁବିଧା ଦେଉଛନ୍ ପାନ୍ ଖାଇବାର ଏମଡ଼ିଏମ ଏମଡ଼ିଏମ ମିଡ଼ଡେ ମିଲ୍ ମିଡ଼ଡେ ମିଲ୍କୁ ଖାଇବାର୍ କେ ଦେଉଛନ୍ ସେରା ଫେର୍ ଭଲ୍ ଖାଇବାର୍ ଦେଉଛନ୍ ଖରାପସେ ବି ଖାଇବାରେ ନାଇଁ ଭଲ ଜାଗାରେ ଦେଉଛନ୍ ଭଲ ସ୍କୁଲ୍ ଅଛେ ଭଲ ସ୍କୁଲ୍ ସଫା ସୁତର ଅଛନ୍ ଟିଚର୍ମାନେ ଭଲ୍ଟା ଦେଉଛନ୍ ଭଲ ପଢ଼ାବାର ଦେଉଛନ୍ ଆଉ ଯଦି ଆପରେ ନାଇଁ ପଢ଼ଲେ ଆଉ ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଖରାପ ବୋଲେ କାଁ ଲାଗଦେବା ଟିଚର ମେହନତ କରୁଛେ ସେ ଯିଏ କରୁଛେ ତାର୍ ସ୍କୁଲ ଅଛେ ସେ ମେହନତ କରୁଛେ ଆର୍ ଯେ କାଁ ହେଇଯିବା କିଏ କିଛି ନ କରନ୍ ସଭେଁ ଫେଲ୍ ଯଦି ଛୁଆମାନେ ନାଇଁ ପଢ଼ବା ଟିଚରମାନେ ମେହନତ କରକେ ଛୁଆଁକେ ପଢ଼ାବେ ସ୍କୁଲ୍ ସଫା ରଖିବେ ଏନ୍ତା ଏନ୍ତା ଷ୍ଟ୍ରିକ୍ଟ ହେଲେ ଯାଇ ସେ ମାଷ୍ଟରମାନେ ଯ ଯେ ଗଭର୍ଣ୍ଣମେଣ୍ଟ ଗଭର୍ଣ୍ଣମେଣ୍ଟ ସେ ପ୍ରାଇଭେଟ ସ୍କୁଲ୍ ଭଳି ଦିଶୁଥିବାର କଥା ପୁରା କାଁ ଗୋଟେ କାମରେ ବାଡ଼ି ଛିଡ଼ି ଯାଉଥିବାର୍ କଥା ମାହାଳିଆ ଏକା ପଡ଼ୁଛନ୍ ପିଟିଲେ କାଁ ହେବା କିଛିି ନାଇଁ ହଏ ଆପଣଙ୍କର ହକ ଅଛି ଯେ ଗୋଟେ ଟିଚରଟେ ଛୁଆକେ ବାଧ୍ୟ ପିଟ୍ବ ଭୁଲ କଲେ ବାକି ତାହା ବୋଲେ ଏନ୍ତା ନାଇଁ ସେ ମୁହଁ ଫଟେଇଦେବେ ତାର୍ କମ୍ କମ୍ ପିଟବେ ହେନ୍ତା ନାଇଁ ସେ ତାକେ ଭୁଲ କ ସେ ତାକେ ବାଧ୍ୟ ହେଇ ତାକେ ଗାଳି ମିଳ୍ବା କଥା ତାପରେ କେନ ସେ ସୁଧୁରିବା ନବୀନ ପଟ୍ଟନାୟକ ବହୁତ ସାହାଯ୍ୟ କରି ଟିଚର୍ମାନଙ୍କର ବି ଛୁଟି ବଢ଼େଇ ଦେଇଛନ୍ତି ଟିଚର୍ମାନଙ୍କୁ ବି ବହୁତ ସାହାଯ୍ୟ ଦେଇଛନ୍ତି ତ ମୁଁ ସେଥିର୍ ଲାଗି ବହୁତ ଖୁସି ଯାଉଚ